ଇଣ୍ଡିଆନ ଆଇଡ଼ଲ ଶୈଳୀ ମ୍ୟୁଜିକ୍ ସୋକୁ ଦେଖିବାକୁ ମୁଁ ବହୁତ ଭଲ ଲାଗେ ମୋତେ ହଁ ମୁଁ ଦେଖେ ସବୁବେଳେ ମୋର ପ୍ରିୟ ଅଂଶଗ୍ରହଣକାରୀ ପବନଦୀପ ସେରାବତ ଆଣ୍ଡ ଆଉ ଅରୁନିତା ଥିଲେ ସେମାନେ ଦୁଇଜଣ ମୋତେ ବହୁତ ଭଲ ଲାଗନ୍ତି ତାଙ୍କର ଗୀତ କରିବାର ଶୈଳୀ ହିଁ ମୋତେ ବହୁତ ଭଲ ଲାଗେ ପବନଦୀପ ଉତ୍ତରାଖଣ୍ଡରୁ ଯେଉଁ ପାହାଡ଼ିଏ ଗୀତ ବୋଲାନ୍ତି ମନକୁ ମୁଗ୍ଧ କରିଦେଇଥାଏ ଅର୍ ମୁଇଁ ତାଙ୍କର ଗୀତ ଗାଇବାର ଶୈଳୀ ସମସ୍ତଙ୍କ ଠାରୁ ଅଲଗା ତାଙ୍କର ଶୈଳୀ ମଧ୍ୟ ମନକୁ ର ଚିତାକର୍ଷକ କରିଦେଇ ଥାଏ ଦୁଇଜଣ ଯାକ ବହୁତ ଭଲ ଗୀତ ବୋଲନ୍ତି ଦୁଇଜଣଙ୍କୁ ଗୀତ ଗାଇବାକୁ ମୁଁ ବହୁ ଉତ୍ତମ ଭାବରେ ଯୋଗଦାନ କରିଥାଏ କାରଣ ସେମାନଙ୍କର ଗୀତ ଗାଇବାର ଶୈଳୀ ମନକୁ ମୁଗ୍ଧ କରିଦେଇ ଥାଏ